ହଁ ହଁ କୋରିୟର୍ ଅଫିସ୍ ହଉ ହଉ ହଉ ଆମର ତ ସରକାର ତରଫରୁ ବିଭିନ୍ନ ପ୍ରକାର ସୁବିଧା ଅଛି କୋରିୟର୍ ମାଧ୍ୟମରେ ସେଇଟା ସେମିତି ନାହିଁ ଜିନିଷକୁ ଦେଖିକି ଓଜନ ହିସାବରେ ତାହାକୁ ତୁଲା ହେବ ଯାହା ହେବ ତାହାକୁ ସ୍ପିଡ଼୍ ପୋଷ୍ଟ୍ ଅଛି ନର୍ମାଲ୍ ଅଛି ଆଉ ତମେ ଯେତେ ଶୀଘ୍ର ପଠାଇବାକୁ ଚାହୁଁଛନ୍ତି ବୋଇଲେ ତାକୁ ଅଧିକ ପଇସା ହେବ ଆଉ ଜିନିଷ ଆକାରରେ ହଁ ସାର୍ ହେଲେ ଆପଣ ଆଣନ୍ତୁ ଜିନିଷ ଆଣନ୍ତୁ ଦେଖିବା ଓଜନ କରିବା

ରଖ ସେ ମିକ୍ ଟୁଥ୍ରେ ରଖ ଜିନିଷ ହଁ ତ ତମର ଦେଢ଼ କିଲୋ ହେଲା ହଉ ହଁ ହଁ ସେ ନିକିତିରେ ରଖ ରଖ ହଁ ଏଇଟା ହେଲା ପାଞ୍ଚ କିଲୋ ହେଲା ଗୋଟେ ଦୁଇଟା ଯେଉଁ ସ୍ପିଡ଼୍ ପୋଷ୍ଟ୍ କରିଦେବି କି ଏଇଟା ଟିକେ ଅଧିକ ଲାଗିବ ଦେଖ ଏଇଟା ଗୋଟିଏ ଗୋଟିଏ କରିବା ପାଇଁ ସାତଶହ ଆଠଶହ ପଡ଼ିଯିବ ତମକୁ ଜିନିଷ ପଠାଇବା ପାଇଁ ନାହିଁ ନାହିଁ ନାହିଁ ଆପଣ ପରା ଆପଣଙ୍କର ଆଇ ଡ଼ି କାର୍ଡ଼ ନିଆହେବ ଆପଣଙ୍କର ଭୋଟ୍ ଭୋଟ୍ ପରିଚୟ ପତ୍ର ଦାଖଲ କରିବେ ମୋବାଇଲ୍ ନମ୍ବର୍ ଦେବେ ମୋତେ ରେଜିଷ୍ଟ୍ରେସନ୍ ହେବ ତାପରେ ଆପଣଙ୍କୁ ବିଲ୍ଟା ପଇଠ କରାହେବ ସେ ବିଲ୍ଟା ଯଦି କ'ଣ ଯଦି ଅସୁବିଧା ହେଲେ ଆପଣ ଆପଣ ଯାଇକରି ଆମ ପୋଷ୍ଟ ଅଫିସ୍ ଆଉ ଥରେ ପଚାରି ପାରିବେ ଆମର ଆପଣଙ୍କ ଜିନିଷ ଠିକ୍ରେ ପହଞ୍ଚିଲା କି ନାହିଁ ଏଇଟା କୌଣସି ଫୌଜରି ହବାର ଚାନ୍ସ୍ ନାହିଁ ଏଇଟା ହେଉଛି ଆମର ସରକାରୀ ଜିନିଷ ଆପଣଙ୍କୁ ଠକା ହେବନି ଯାହା ଓଜନ ହେବ ତା ଶୀଘ୍ର ଆଉ ଆପଣଙ୍କ ଭାଇର ନାଁ ଆଧାର କାର୍ଡ଼ ସବୁ ଆଣିଛନ୍ତି ଭଉଣୀର ହଉ ହଉ ହଉ ଜେରକ୍ସ୍ କପି ଦିଅ ଆମ ମୋବାଇଲ୍ ନମ୍ବର୍ ଗୁଡ଼ାକ ଦିଅ ହଉ ହଉ ହଉ ହଉ ହଉ ହଉ ହେଉ ଏଇଟା ହେଲା ଆପଣଙ୍କ ଆପଣଙ୍କର ଜିନିଷ ଏବେ ସୁରକ୍ଷିତ ଭାବରେ ପହଞ୍ଚିବ ହେଲା ଆପଣ ବ୍ୟସ୍ତ ହେବାର ଦରକାର ନାହିଁ ଆମ ନମ୍ବର୍ଟା ରଖିଥାନ୍ତୁ ହଁ ଆଉ ତ ଦୁଇଟା ବିଲ୍ ଦେଇଛି ଏ ବିଲ୍ଟା ହଜେଇବେ ନାହିଁ କ'ଣ ଯଦି ବାଟରେ ଯଦି ଚୋରି ହାରି କି କ'ଣ ଯଦି ଅସୁବିଧା ହେଲେ ଆମେ ଦାୟୀ ଆପଣଙ୍କର ଜିନିଷ ଆମେ ଦେବୁ ଗୋଟିଏ ହେଲା ସାତଶହ ଗୋଟିଏ ହେଲା ଗୋଟିଏ ହେଲା ଚାରିଶହ କେତେ ହେଲା ଚାରିଶହ ପଞ୍ଚତିରିଶ ହଁ ଫୋନ୍ ପେ ହେବ ହଁ ହଁ ଫୋନ୍ ପେ କରିଦିଅନ୍ତୁ ହେଉ ଫୋନ୍ ପେ କରି ଦିଅନ୍ତୁ ତ ଫୋନ୍ ପେ କରିଦିଅନ୍ତୁ ଆପଣଙ୍କୁ ବିଲ୍ ଦେଇଦେବି ଫୋନ୍ ପେ କରିସାରିଲା ପରେ ଆପଣଙ୍କୁ ବିଲ୍ ଦେବି ହଁ ହଁ ହେଉ ହେଉ ହେଉ ହେଉ ଧନ୍ୟବାଦ